ସତର ସେପ୍ଚମ୍ବର ଦୁଇ ହଜାର ଦଶ ଚବିଶି ଅକ୍ଟୋବର ଦୁଇ ହଜାର ପନ୍ଦର ଏକ ଜାନୁଆରୀ ଦୁଇ ହଜାର ଷୋହଳ ଦୁଇ ଫେବୃୟାରୀ ଦୁଇ ହଜାର ଅଠର ତିନି ମାର୍ଚ୍ଚ ଦୁଇ ହଜାର କୋଡ଼ିଏ